ହ୍ୟାଲୋ ଆଜ୍ଞା ଭଗବତୀ ଏଜେନ୍ସିରୁ କହୁଛନ୍ତି ତ ହଁ ମୁଁ ପ୍ରଭାକର କହୁଚି ଆଜ୍ଞା ଲଛିପୁର ଯେଉଁ କ୍ୟାବ୍ଟିକି ବୁକ୍ କରିଥିଲି ଆଜ୍ଞା ଆପଣଙ୍କର ଡ୍ରାଇଭର ଆସିବାରେ ବିଳମ୍ବ କଲା ତେଣୁକରି ମୋର ଜଲ୍ଦି ଯିବାର ଅଛି ବାହାରକୁ ଆପଣଙ୍କର କ୍ୟାବ୍ଟିକୁ ବାତିଲ କରିଦିଅନ୍ତୁ ହଁ ହଁ ଆଜ୍ଞା ନମସ୍କାର